ହଁ ମୁଁ ଯୋଗ କରିଥାଏ ମତେ ଯୋଗ କରିବାକୁ ଭଲ ଲାଗେ ଆହୁରି ଯୋଗ କରିବାରେ ମିନିମମ ଏକଘଣ୍ଟା ଯାଇଥାଏ ତ ସାଧାରଣତଃ ମୁଁ ସକାଳ ଚାରିଟାରୁ ପାଞ୍ଚଟା ଭିତରେ ଯୋଗ କରିଥାଏ ଆହୁରି ଆମ ଅଗଣାରେ ଚଟାଣ ପକାଇକି ମୁଁ ଯୋଗ କରିଥାଏ ଆଉ ଯୋଗ କରିବାରେ ସ୍ୱାସ୍ଥ୍ୟର ବହୁତ ଡେଭେଲପ ହୋଇଥାଏ ତ ରୋଗ ପ୍ରତିଷେଧକ ଶକ୍ତି ବଢ଼ିଥାଏ ଆହୁରି ସବୁ କାମ କରିଆକୁ ବି ଫ୍ରି ଲାଗିଥାଏ ତ ନିସ୍ତେଜ ଲାଗିନଥାଏ ଅଳସୁଆମି ଆସିନଥାଏ ତ ଯୋଗ କରିବାକୁ ସେଇଥିପାଇଁ ମତେ ବହୁତ ଭଲ ଲାଗେ ଆଉ ରୋଗ ପ୍ରତିଷେଧକ ଶକ୍ତି ବି ବଢ଼େଇଥାଏ ଯୋଗ କରିବା ଦ୍ଵାରା ଆମର ସ୍ୱାସ୍ଥ୍ୟ ବି ଠିକ୍ ରହିଥାଏ